ପଶୁ ପାଳନରେ ବ୍ୟବହୃତ ହେଉଥିବା କିଛି ସାଧାରଣ ପ୍ରକାରର ପଶୁ ଖାଦ୍ୟ ହେଉଛି ଯେମତିକି ଦାନା ଘାସ ମକା ସୋୟାବିନ୍ ଖାଦ୍ୟ ଆଲଫା ଆଲଫା ଘାସ ଇତ୍ୟାଦି ଏବଂ ଆମେ ପଶୁ ମାନଙ୍କଠୁ ପାଉଥିବା କିଛି ଉପାଦାନ ହଉଛି କି ଯେମତି କି ଗାଈ ଠାରୁ କ୍ଷୀର ଏବଂ ଦହି ଛେନା ଘିଅ ଲହୁଣୀ ଛେଳି ଠାରୁ ଯେମତିକି ମାଂସ ଯେମିତି କୁକୁଡ଼ା ଠାରୁ ବି ଯେମିତି ମାଂସ ଏବଂ ଅଣ୍ଡା ଏସବୁ ଆମେ ପଶୁ ପକ୍ଷୀଙ୍କମାନଙ୍କ ଠାରୁ ପାଇଥାଉ